ଗେମ୍ ଖେଳିଲେ ଗ୍ରାମାଞ୍ଚଳର ଲୋକ ଲୋକମାନେ ବହୁତ ଉପକୃତ ହୋଇଥାନ୍ତି ତ ଯେଉଁ ଯେଉଁମାନଙ୍କ ଯେଉଁମାନେ କମ୍ ପାଠପଢ଼ିଥାନ୍ତି ସେମାନେ ବି ଏଇ ଖେଳ ଦ୍ୱାରା ଷ୍ଟେଟ୍ ଓ ଡିଷ୍ଟ୍ରିକ୍ଟ ଲେବୁଲ୍ରେ ଖେଳିକି ନା ସେ ତାଙ୍କୁ ଭଲ ଚାକିରି ମିଳିଯାଇଥାଏ ଗାଁରେ ଗାଁରେ କ୍ରୀଡ଼ା ହେଲେ ବହୁତ ଦଳ ହୋଇଥାଏ ତ ସବୁ ଗାଁରୁ ଲୋକମାନେ ଦେଖିବାକୁ ଆସନ୍ତି ତ ତେଣୁ ତାଙ୍କ ତାଙ୍କ ମଧ୍ୟରେ ସାମାଜିକ ସମ୍ପର୍କ ବି ଖୁବ୍ ଭଲରେ ହୋଇଥାଏ